ହଁ ମୁଁ ସମ୍ପ୍ରଦାୟରେ ବିଭିନ୍ନ ଖେଳରେ ଅଂଶଗ୍ରହଣ କରେ ଆମ ଅଞ୍ଚଳରେ ବିଭିନ୍ନ ପ୍ରକାରର ଖେଳ ଖେଳାଯାଏ ଯେପରି କି କ୍ରିକେଟ୍ କବାଡ଼ି ଭଲିବଲ୍ ଫୁଟବଲ୍ ଆମର ଏଠି ଗୋଟେ କାର୍ଯ୍ୟକ୍ରମ ହୋଇଥାଏ ସେହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାରର ଖେଳ ହୋଇଥାଏ ବିଭିନ୍ନ ଅଞ୍ଚଳର ଲୋକମାନେ ଏକାଠି ହୋଇଥାନ୍ତି ସେଠାରେ ଖେଳ ହୋଇଥାଏ ସେଠି ଯେଉଁମାନେ ବିଜେତା ହୋଇଥାନ୍ତି ତାଙ୍କୁ ପୁରସ୍କାର ଦିଆଯାଏ ଆଉ ସମ୍ମାନ ମଧ୍ୟ ମିଳିଥାଏ ଆଉ ମୁଁ ମଧ୍ୟ ଖେଳରେ ଭାଗ ନିଏ ଆଉ ଖେଳିଥାଏ ସବୁ ପିଲାଙ୍କ ସହ ବି ଦେଖା ହୁଏ ଜଣା ଚିହ୍ନା ହୁଏ ଆଉ ନୂଆ ନୂଆ ସାଙ୍ଗ ମିଳିଥାଏ